ପଶୁପାଳନ ସମସ୍ତ ପ୍ରକାରର ପଶୁ ଗାଈ ମେଣ୍ଢା ଛେଳି କୁକୁଡ଼ା ପାଳନକୁ ବୁଝାଇଥାଏ ମୁଇଁ ଗାଈ ପାଳନ କର୍ସିଁ ମୋର ପାଖେ ପ୍ରାୟ ଶହେଟା ଗାଈ ଅଛେ ମୁଇଁ ସେ ଗାଈର ଯତ୍ନ ନେସିଁ ଗୁଧାସିଁ ଖାଇବାର୍କେ ଚାରା କି ଦେସିଁ ଶହେଟା ଗାଈନୁ ମୁଇଁ ପ୍ରାୟ ଚାରିଶହ ଲିଟର୍ ଗୁୁରସ୍ ପାଏସିଁ ସେ ଗୁୁରସ୍କେ ବିକି କରି ପଏସା ଆନସିଁ ଆଉ ମୋର୍ ପରିବାର୍ ଆଉ ଗାଈମାନଙ୍କର ଭରଣପୋଷଣ କର୍ସିଁ ପଶୁପାଳନ ଦ୍ୱାରା ପଶୁମାନଙ୍କର ବଂଶ ବୃଦ୍ଧି ହେଉଛି